ଭାଇ ଆମର ପୁରୀ ଯିବାର ଅଛି କେତେ ଟଙ୍କା କ'ଣ ନେବେ କୁହନ୍ତୁ ମୋ କତିରେ ଖୁଚୁରା ପଇସା ନାହିଁ ଦୟାକରି ହଜାର ଟଙ୍କା କି ପନ୍ଦର ଶହ ଟଙ୍କା ଯାହା ନେବେ ମୋତେ ଖୁଚୁରା ରିଟର୍ନ କରିବେ ନାଇଁ ଆଜ୍ଞା ମୋ ପାଖରେ ଫୋନ୍ ପେ ନାହିଁ କି ଗୁଗୁଲ୍ ପେ କାରଣ ମୋର ଯାହାକୁ ଦେଉଛି ଫୋନ୍ ପେରେ ମୋର ପ୍ରାୟ ଟାଇମ୍ ପେଣ୍ଡିଙ୍ଗ ପଡ଼ିଯାଉଛି ଦୟାକରି ମୋତେ ମୁଁ ପଇସା ଦେଉଛି ତା'ପରେ ଆପଣ ମୋତେ ଖୁଚୁରା ଫେରାଇ ଦେବେ ହଁ ମୋ କତିରେ ଖୁଚୁରା ପଇସା ନାହିଁ ଆପଣ ପଇସା ନିଅନ୍ତୁ ମୋତେ ରିଟର୍ନ କରି ଖୁଚୁରା ପଇସା ଦିଅନ୍ତୁ ହଁ